ମୋ ସ୍ୱାମୀଙ୍କି ସହିତ ମାର୍କେଟ୍ ବୁଲିବାକୁ ଯାଇଥିଲି ଗୋଟେ ଶପିଙ୍ଗ୍ ମଲ୍ ଯାଇଥିନି ମୋର ବହୁତ ଜୋତା ହଳ ପାଇଁ ପସନ୍ଦ ହେଲା ମୋ ପୁଅ ପାଇଁ ମୁଁ ଜୋତା ହଳେ ପସନ୍ଦ କଲି ଆଉ କିଛି ଭଲ ଡିସକାଉଣ୍ଟ୍ ଥିଲା ବୋଲି ଜୋତା ହଳେ ପସନ୍ଦ କରିକି ମୁଁ ଆଣିଲି ଆଉ ଲାସ୍ଟିଙ୍ଗ୍ କଲା ପୁଅର ଜୋତା ବି ଲାସ୍ଟିଙ୍ଗ୍ ବହୁତ ଦିନ କଲା ଆଉ ଭଲ ପସନ୍ଦ ବି ମନପସନ୍ଦ ବି ଜୋତା ହଳକ ହେଲା ଆଉ ଆମେ ସ୍ୱାମୀ ସ୍ତ୍ରୀ ମିଶି ସେ ଜୋତା ହଳ ମୋ ପୁଅ ପାଇଁ କିଣିକି ଆଣିଲୁ